ହ୍ୟାଲୋ ଆମର ଆନନ୍ଦପୁର ମେଡ଼ିକାଲ୍ କେଉଁଝରରୁ କହୁଥିଲେ ତ ଆଉ ଆପଣ ଏବେ ଡକ୍ଟର କିଏ ଅଛନ୍ତି ଆମର ପେଟ ପାଇଁ ଡାଏଲିସିସ୍ ପାଇଁ ଆଉ ଆମର ଆଣ୍ଠୁ ଗଣ୍ଠି ପାଇଁ ପେଟ ପାଇଁ ପେଟ ପାଇଁ ଆପଣ କ'ଣ ଆଗରୁ ଦେଖନ୍ତି ନା ନା ଏବେ ନୂଆ ଦେଖୁଛନ୍ତି ଆପଣ ଜାଣି ପାରିବେ ତ ଠିକ୍ ସେ ଆଉ କଣ ଆନନ୍ଦପୁର ଆମର ମେଡ଼ିକାଲ୍ରେ ବହୁତ ଅବ୍ୟବସ୍ତା ଆମେ ନିୟୁଜେରେ ଦେଖୁଛୁ ଲୋକ ବହୁତ ହଇରାଣ ହେଉଛନ୍ତି ବେଡ଼୍ ନାହିଁ କିଛି ସୁବିଧା ନାହିଁ ଲୋକ ରାତିରେ ହଇରାଣ ହେଉଛନ୍ତି ଆଉ କ'ଣ ସୁବିଧା ହେବନା ନା ଖାଲିଟାରେ ଆମେ ଯାଇକି ଫେରିକି ଆସିବୁ ଆଉ ବେଡ଼୍ କେମିତି ଫାଙ୍କା ହେବ ଲୋକ ଯଦି ତମର ବେଡ଼୍ ଫାଙ୍କା ଅଛି ଆଉ ଆଉ ଆପଣଙ୍କର ସେ ଯେଉଁ ଡକିର କେଉଁ ଡକ୍ଟର ଆସିବେ ଆଣ୍ଠୁ ଗଣ୍ଠି ପାଇଁ ଆପଣ ପେଟ ପେଟ କ'ଣ ଡାଇଗ୍ନୋସିସ୍ ପାଇଁ କହୁଥିଲ କ'ଣ ଆପଣ କ'ଣ ଫୁଣି ଆଣ୍ଠୁ ଗଣ୍ଠି ପାଇଁ ଦୁଇ ଆଡ଼ୁ ଦେଖୁଛନ୍ତି କି ନା ଆଉ ଜଣେ ଭଲ ଡକ୍ଟର କିଏ ଆସୁଛନ୍ତି ଆମକୁ ଟିକେ ବୁଝିକି କହିଲ କେଉଁ ଡକ୍ଟର କେଉଁ ଦିନ ଆସିବେ ସେ କେଉଁ ଦିନ ଆଜି ଯେଉଁମାନେ ଆସିଥିଲେ ତା'ହେଲେ ଆପଣଙ୍କୁ ଆମେ ଆଗରୁ ଟିକେ କଲ୍ କରିଦେବୁ ଆପଣ ଆମକୁ କହିବେ ଆଉ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ୍ରେ ବିନା ଫିସ୍ ନଉଛନ୍ତି ତମେ କ'ଣ ଫିସ୍ କ'ଣ ପାଞ୍ଚ ଶହ କହିଲେଣି ମୁଁ ଜାଣି ପାରୁନି ଦିଲ୍ଲୀରୁ ଆରେ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ୍ ପା ବିନା ଫିସ୍ରେ ତମକୁ କିଏ କହିଲା ପାଞ୍ଚ ଶହ ବୋଲି ଜାଣିନ ତମେ ଏଟା କ'ଣ ପ୍ରାଇଭେଟ୍ ମେଡ଼ିକାଲ୍ କି ଗଭର୍ଣ୍ଣମେଣ୍ଟ ତ ଗଭର୍ଣ୍ଣମେଣ୍ଟ ତ ବିନା ଇଏରେ ଫ୍ରିରେ ଦେଖୁଛନ୍ତି ତମେ ଫୁଣି ପଇସା କ'ଣ ନେବ କହୁଛ ଆଃ ଗଭର୍ଣ୍ଣମେଣ୍ଟ ଆଣ୍ଠୁ ଗଣ୍ଠି ପାଇଁ ଗଭର୍ଣ୍ଣମେଣ୍ଟ ତ ପଠେଇବ ପୁଣି ତମେ କ'ଣ ଡକାଉଛ ଗୋଟେ ଯିଏ ହେଲେ ସେ ତ ବିନା ଫ୍ରିରେ ନିଅନ୍ତି ନା ସେ ପ୍ରାଇଭେଟ୍ରେ ଦେଖୁଛନ୍ତି ଦେଖୁ ନାହାନ୍ତି ତ ଗଭର୍ଣ୍ଣମେଣ୍ଟରେ କମ୍ପ୍ଲେନ୍ କରିବାକୁ ପଡ଼ିବ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ୍ରେ କ'ଣ ପଇସା ନେଲେଣି ହଉ ହଉ ଆମେ ବୁଝିକି ତା'ହେଲେ କହିବୁ